ହଁ ନମସ୍କାର ହଁ ହଁ ଏତେ ଦିନ ପରେ ଦେଖୁଛି କୁଆଡ଼େ ଯାଇଥିଲ ହଁ ହଁ ମୁଁ ବି ଭାବୁଥିଲି ବହୁ ଦିନଠୁ କି ଯିବା ଆସିଲେ କୁଆଡ଼େ ତ ତୁମେ ବେଶୀ ବ୍ୟସ୍ତ ହୋଇଯାଇଥିଲ ଦେଖା ନା ଦର୍ଶନ କିଛି ବି ନାହିଁ ହଁ ହଁ ଯିବା ବୁଲି ପୁରା ଫ୍ୟାମିଲି ଯିବା ନା ହଁ ହଁ ସମସ୍ତେ ଯିବା ଆଉ କ'ଣ କ'ଣ ହ ହଉ ହଁ କାଲି ହଁ ହଁ ଆଉ ସେଇଟାଗୁଡ଼ା ତ ଘରୁ ବି ନେଲେ ହେବ କ'ଣ ପାଇଁ କିଣିବା ଯେ ଘରେ ତ ଅଛି ସବୁ ଅଧା ଦେବ ଗୁଟେ ମାନେ ତୁମେ ଅଧା ଟିକିଏ ଦେବ ଏଇଠୁ ଅଧା ନେଇଯିବା ତା'ହେଲେ ତ ହୋଇଯିବ କ'ଣ ପାଇଁ କିଣିବା

ହଁ ହଁ ଶୀଘ୍ର ଗଲେ ସିନା ନାଇଁ ଜାଗା ସବୁ ବି ଦେଖିବାର ଅଛି ନା ହାଁ ଠିକ୍ ଅଛି ସବୁ ଘରେ ବନେଇକି ତ ନେବା ରାନ୍ଧିବା ସେଇଠି କ'ଣ ରାନ୍ଧିବା ସେଇଠି ଯିବା ହେଲେ ରାନ୍ଧିବା କି ଦେଖିବା ସବୁ କ'ଣ ସବୁ ଖେଳିବା କିଛି ଏନ୍ଜଏ୍ ନାଇଁ କଲେ କେମିତି ହେବ ଘରୁ ହିଁ ସବୁ କରିକି ନେଇକି ଯିବା ହଁ ଘରୁ ନେଇକି ଯିବା ହଁ ଗାଡ଼ି ହଁ ପଚାରିବା କେତେ ନେବେ ଯେ ପଚାରିବା କଲ୍ କରିକି କହିବା ବେଶୀ ନେବେନି ଠିକ୍ ଅଛି ତେବେ ନା ହଁ ହଁ

ହଁ ଠିକ୍ ଅଛି